ଆପଣ କୌଣସି ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇଛନ୍ତି କି ଏହା କିପରି ଥିଲା ଯଦି ନାହିଁ ତେବେ ଆପଣ କୌଣସିରେ ଭାଗ ନେବାକୁ ଚାହାଁନ୍ତି ହଁ ମୁଁ ଯେତେବେଳେ ସ୍କୁଲରେ ପଢ଼ୁଥିଲି ମୁଁ ସେଠାରେ ନାଚ ନୃତ୍ୟ ନୃତ୍ୟ ସଙ୍ଗୀତ ଚିତ୍ର ଆଦି ବିଭିନ୍ନ ବିଭିନ୍ନରେ ଭାଗ ନେଇଥାଏ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥାଏ ଏବଂ ନୃତ୍ୟରେ ମୋତେ ବହୁତ ଖୁସି ଲାଗେ କାରଣ ମୋତେ ନୃତ୍ୟ କରିବାକୁ ବହୁତ ଭଲ ଲାଗେ ଲାଗେ ମାନେ ମୁଁ ବର୍ଷ ସାରା ପାଠ ପଢ଼ି ମୋ ବର୍ଷର ଶେଷରେ ପରୀକ୍ଷା ସରିଲା ପରେ ମୁଁ ଜଗିଥାଏ ପରୀକ୍ଷା କେବେ ସରିବ ଓ ମୁଁ ମୁଁ ନୃତ୍ୟରେ କେବେ ପ୍ରତିଯୋଗିତା ନେବି ଓ ମୁଁ କେବେ ନୃତ୍ୟ କରିବି ନୃତ୍ୟରେ ପ୍ରତିଯୋଗିତା ନେଇଥିବା ନେଇଥାଏ ଏବଂ ଖେଳରେ ମଧ୍ୟ ପ୍ରତିଯୋଗିତା ନେଇଥାଏ କିନ୍ତୁ ମୋତେ ଖେଳ ଏତେ ପସନ୍ଦ ନାହିଁ ମୋତେ ନୃତ୍ୟରେ ବହୁତ ପସନ୍ଦ କାରଣ ମୁଁ ଭଲ ନୃତ୍ୟ କରିଥାଏ ଏବଂ ମୋ ଘରଲୋକ ମାନେ ମଧ୍ୟ ମୋତେ ବହୁତ ଉତ୍ସାହ ଉତ୍ସାହିତ କରିଥାନ୍ତି କି ତୁ ଭଲ ନୃତ୍ୟ କରୁଛୁ ତୁ ଭଲ ନୃତ୍ୟ କରୁଛୁ ତ ନୃତ୍ୟ କରେ ଏବଂ ମୋତେ ମୁଁ ସ୍କୁଲ ଯେଉଁଠାରେ ଥିଲି ମୁଁ ଯେଉଁ ସ୍କୁଲରେ ପଢ଼ୁଥିଲି ସେଠାରେ ନୃତ୍ୟ କରିବା ଦ୍ୱାରା ଆମକୁ ଆମ ଶିକ୍ଷକ ମାନ ଆମର ଭଲ ନୃତ୍ୟ ଦେଇ ଆମକୁ ଅନ୍ୟାନ୍ୟ ସ୍ଥାନରେ ନୃତ୍ୟ ନୃତ୍ୟ କରାଇଥାନ୍ତି ଏବଂ ଆମକୁ ସେଠାରେ ପ୍ରାଇଜ୍ ମଧ୍ୟ ମିଳିଥାାଏ ତେଣୁ ମୋତେ ନୃତ୍ୟ କରିବାକୁ ବହୁତ ଭଲ ଲାଗେ